ଜୀବନ ଅଛି ମାନେ ତାହା ପାଇଁ ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ ବିନା ଖାଦ୍ୟ ବା ପାନୀୟ ଜଳ ବିନା ଆମେ ବଞ୍ଚିପାରିବା ନାହିଁ ଯେହେତୁ ଆମେ ମଣିଷ ତ ଆମର ଖାଦ୍ୟ ଖାଇବାର ଶୈଳୀ ଟିକେ ଭିନ୍ନ ତ ସେଥିପାଇଁ ଜୀବଜନ୍ତୁ ବା ପଶୁପକ୍ଷୀ ମାନେ କଞ୍ଚା ପରିବା ଖାଇପାରନ୍ତି କିନ୍ତୁ ଆମେ ମନୁଷ୍ୟମାନେ ଆମେ କଞ୍ଚା ପରିବା ଖାଇନଥାଉ ତ ସେଥିପାଇଁ ଆମେ ତାକୁ ସିଝୋଉ ଯାହାକୁ ଆମେ ରୋଷେଇ କହିଥାଉ ତ ପ୍ରତ୍ୟେକ ପ୍ରତ୍ୟେକ ପରିବାରରେ ସ୍ତ୍ରୀ ପୁରୁଷ ପିଲା ସମସ୍ତେ ଥାଆନ୍ତି ପିଲାମାନେ ଯେହେତୁ ରୋଷେଇ କରିପାରିବେନି ତ ସ୍ତ୍ରୀ ଲୋକମାନେ ହିଁ ରୋଷେଇ କରନ୍ତି କେତେକ ଜଣଙ୍କ ଘରେ କୁହନ୍ତି ଯେ ଖାଲି ସ୍ତ୍ରୀ ଲୋକମାନେ ହିଁ ରୋଷେଇ କରିବେ ପୁରୁଷ ଲୋକମାନେ ରୋଷେଇ କରିବେ ନାହିଁ କିନ୍ତୁ ମୁଁ ସେଇଟା ପୁରା ଭୁଲ୍ ଭାବେ ଯିଏ ରୋଷେଇ ସମସ୍ତେ ଖାଇବେ ମାନେ ସମସ୍ତେ ରୋଷେଇ କରିପାରୁଥିବା ଦରକାର ତ ପୁରୁଷ ହୁଅନ୍ତୁ କି ସ୍ତ୍ରୀ ହୁଅନ୍ତୁ ସମସ୍ତେ ରୋଷେଇ କରିବା ଆବଶ୍ୟକ ମୁଁ ଏଇ କଥାକୁ ସବୁବେଳେ ଧ୍ୟାନ ଦିଏ କାହିଁକି ନା ଆମ ଘରେ ମୋ ମା'ର ଯେତେବେଳେ ଦେହ ଖରାପ ଥାଏ ଆମେ ଛୋଟ ଛୋଟ ପିଲା ଥିଲୁ ତ ସେତେବେଳେ ଆମ ନନା ଆମକୁ ରୋଷେଇ କରିକି ଦିଅନ୍ତି ମୋ ନନା ଯେହେତୁ ଜଣେ ପୁରୁଷ ଲୋକ ସିଏ ରୋଷେଇ କରିପାରୁଛନ୍ତି ତ ଅନ୍ୟ ମାନେ କ'ଣ ପାଇଁ କରିନପାରିବେ ସେଥିପାଇଁ ପୁରୁଷମାନେ ସବୁବେଳେ ଚିନ୍ତା ରଖିବା କଥା ଯେ ନାରୀମାନେ କୌଣସି ଗୁଣରେ ପୁରୁଷମାନଙ୍କ ଠାରୁ କମ୍ ନୁହେଁ ବା ସେମାନେ ଘରେ ରହି କେବଳ ରୋଷେଇ କରିବା ତାଙ୍କର କର୍ତ୍ତବ୍ୟ ନୁହେଁ ତାଙ୍କର ବିଭିନ୍ନ ପ୍ରକାର କର୍ତ୍ତବ୍ୟ ଅଛି ଯେପରି ପୁରୁଷ ଲୋକମାନେ ବାହାରେ ଯାଇ ଚାକିରି ବାକିରି କରିପାରୁଛନ୍ତି ତ ସ୍ତ୍ରୀ ଲୋକମାନେ ମଧ୍ୟ ବାହାରେ ଯାଇ ଚାକିରି ବାକିରି କରି ଘରେ ରୋଷେଇ ବାସ କରୁଛନ୍ତି ପିଲା ଛୁଆଙ୍କୁ ସମ୍ଭାଳି ପାରୁଛନ୍ତି ତ ପୁରୁଷ ଲୋକମାନେ କ'ଣ ପାଇଁ ନ କରିପାରିବେ ତ ମୋ କହିବା ଅନୁ କଥା କି ରୋଷେଇ କରିବାର ଅଧିକାର ବା ଦାୟିତ୍ୱ ଗୋଟେ ପରିବାରରେ ପୁରୁଷ ନାରୀ ଦୁଇ ଜଣଙ୍କର ଥାଏ ତ ସେଥିପାଇଁ ପ୍ରତି ପରିବାରରେ ପ୍ରତି ସ୍ତ୍ରୀ ଲୋକଙ୍କୁ ତାଙ୍କ ସ୍ୱାମୀମାନେ ବା ତାଙ୍କ ଭାଇ ଭଉଣୀ ବାପା ସମସ୍ତେ ତାଙ୍କୁ ସାହାଯ୍ୟ କରନ୍ତୁ ରୋଷେଇ କରିବାରେ ଆମେ ସମସ୍ତେ ଖାଉଚେ ମାନେ ସମସ୍ତେ ଏକଜୁଟ ହୋଇକି ଆମେ ଠିକ୍ କଥା କରିବା ପ୍ରତ୍ୟେକ ଲୋକ ପ୍ରତ୍ୟେକ ପୁରୁଷ ନାରୀ ସମସ୍ତେ ସମାନ ତ ସମସ୍ତେ ପ୍ରତ୍ୟେକ କାମକୁ ସମାନ ଭାବେ ବାଣ୍ଟିବା ସମସ୍ତେ ଠିକ ଭାବେ ରୋଷେଇ କରିବା ପୁରୁଷ ଲୋକମାନେ ସ୍ତ୍ରୀ ମାନଙ୍କ ସହିତ ରୋଷେଇ କରନ୍ତୁ କିଛି ଅସୁବିଧା ନାହିଁ ସେଥିରେ ସେଇଟା ଆମେ ବୁଝିବା ନିହାତି ଦରକାର